ନୟାଗଡ଼ରେ ଜଳବାୟୁ ବର୍ଷା ଦିନେ ଅଧିକ ବର୍ଷା ଗ୍ରୀଷ୍ମ ଦିନେ ଅଧିକ ଖରା ଶୀତ ଋତୁରେ ଅଧିକ ଶୀତ ହୋଇଥାଏ କାରଣ ଏଠାରେ ଆମ ନୟାଗଡ଼କୁ ଜଙ୍ଗଲ ଘେରି ରହିଛି ଶୁଖିଲା ପାଗ ଖରାଦିନେ ଜମି ବାଡ଼ି ଫାଟିଯାଏ ଗ୍ରୀଷ୍ମ ପ୍ରଭାବ ଜୋରରେ କାଟେ ଏ ଜଳ ବାୟୁରେ ଧାନଚାଷ ଭଲ ମଧ୍ୟ ହୋଇଥାଏ ତାପମାତ୍ର ଖରାଦିନେ ଅଠତିରିଶ ଅଣଚାଳିଶ ଡିଗ୍ରୀ ରୁହେ ବର୍ଷାଦିନେ ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ଭଲ ହୋଇଥାଏ ପନିପରିବା ବହୁତ ଅମଳ ହୋଇଥାଏ ଯେମିତିକି